ନିର୍ବାଚନ ସମୟରେ ବହୁତ ଅସୁବିଧା ହୁଏ କାହିଁକି ଲୋକମାନେ ରାଲି କରନ୍ତି ଚାଲି ଚାଲି ରାଲି କରନ୍ତି ଆଉ ଯିବା ଆସିବାରେ ବହୁତ ବାଧା ବିଘ୍ନ ସୃଷ୍ଟି ହୁଏ ଗାଁ ଗହଳିରେ ଜୋରରେ ପାଟି କରି ନିର୍ବାଚନ କରିବାରୁ ପ୍ରଚାର କରିବାରୁ ପିଲାମାନେ ଭଲ ଭାବରେ ପାଠ ପଢ଼ିପାରନ୍ତି ନାହିଁ ଘରେ ଶାନ୍ତିରେ ଲୋକମାନେ ଖାଇ ଶୋଇ ପାରନ୍ତିନାହିଁ ନିର୍ବାଚନ ସମୟରେ ପ୍ରତ୍ୟକ ଗାଁରେ ଦଳଦଳ ହିସାବରେ ମଦ ମାଂସ ଖାଇ ମାଡ଼ ପିଟ କରନ୍ତି ଆଉ ଭଙ୍ଗାରୁଜା ବି କରନ୍ତି ସେଥିପାଇଁ ଲୋକମାନେ ବହୁତ ହଇରାଣ ହରକତ ହୁଅନ୍ତି